ସାଧାରଣତଃ ମାଛ ଧରିବାକୁ ଯିବା ପାଇଁ ତିନି ପ୍ରକାର ୱେଏ ଅଛି ଗୋଟିଏ ଅଛି ଆପଣଙ୍କର ସୌରଚାଳିତ ଡଙ୍ଗା ବା ଡିଜେଲ୍ ଚାଳିତ ଡଙ୍ଗା ଯନ୍ତ୍ରଚାଳିତ ଡଙ୍ଗା ସାହାଯ୍ୟରେ ଆମେ ମାଛ ଧରିବାକୁ ଯାଉ ପ୍ରଥମ ଦ୍ଵିତୀୟ ହେଲା ଆମର ନଦୀର ଯେଉଁ ଅଛି ପରିବେଶ ଦଳ ପୋଖରୀ ଦ୍ୱାରା ତାକୁ ଗଦା କରିକି ତାକୁ ଆମ ଓଡ଼ିଆରେ ଭେଳା କୁହନ୍ତି ସେ ଭେଳାକୁ ଭେଳା ଲଦିକିରି ଟାଇଟ୍ କରି ଭେଳା ଉପରେ ବସିକିରି ମୁଣ୍ଡବୁଲା ଜାଲ ପକାଉ ଆଉ ଗୋଟେ ଅଛି ପ୍ରଥମତଃ ଯେ ଜୁଆର ହେବା ସମୟ ଆଉ ଛାଡ଼ିବା ସମୟ ତାକୁ ଜାଣିବା ଦରକାର ତାକୁ ନ ଜାଣିଲେ ଆପଣ ମାଛ ଧରାଟା ସକ୍ସେସ୍ ହେଇପାରିବେନି ସାଧାରଣତଃ ମାଛ ଯୁଆର ସମୟରେ ମାଛଟା ଉପୁରୁକୁ ଉପୁରୁକୁ ଆସନ୍ତି ଯୁଆର ଛାଡ଼ିବା ସମୟରେ ଫୁଣି ତଳକୁ ତଳକୁ ଯାଆନ୍ତି ତେଣୁ ଏସବୁ ଆଉ ଗୋଟେ ଅଛି କ'ଣ ଯେ ମାଛ ଯେତେବେଳେ ଜୁଆର ହେଲା ସେତେବେଳେ ଆମେ ନଦୀ ପାଖ ହଉ ନଦୀ ପାଖରେ ଆମେ ବାଡ଼ପୋତି ଦେଉଁ ଜୁଆର ଛାଡ଼ିବା ସ ପାଣି ଯେତେବେଳେ ଛାଡ଼ିଯିବ ମାଛ ଗୁଡ଼ା ସେ ଜାଲ ଭିତରେ ରହିଯାଆନ୍ତି ତେଣୁ ମାଛ ଧରିବା ପାଇଁ ବହୁତ ସୁବିଧା ହୁଏ ଆଉ ତାହା କରିବା ଦ୍ୱାରା ସବୁପ୍ରକାର ମାଛ ସେଇଠି ଅଟକି ଯାଆନ୍ତି ଏଇଟା ହେଲା ମାଛ ଧରାର ପ୍ରସ୍ତୁତି ଆଉ ଗୋଟେ ଅଛି ବେଦ ବେଦାନ୍ତ ପାଖରୁ ଶାସ୍ତ୍ର ପୌରାଣିକ ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା ପୂର୍ବର ଯେଉଁ ରୀତିନୀତି କହୁଛନ୍ତି ଯାତ୍ରା ପୂର୍ବର ରୀତିନୀତି କ'ଣ ଯେ କହନ୍ତି ଯେ ବେଦଶାସ୍ତ୍ର ପୌରାଣିକ ଶାସ୍ତ୍ର ଅନୁସାରରେ କିଛି ଯାତ୍ରା କଲେ କାହାକୁ ଦେଖି କଲେ ଶୁଭ ଅଛି କାହାକୁ ଦେଖି କଲେ ଅଶୁଭ ଅଛି ସପୋଜ୍ ଆମ ଆଗରେ ଗୋଟେ କଳା ବିଲେଇଟି ପଳାଇଗଲା ଲେଫ୍ଟରୁ ରାଇଟ୍କି ଗଲା ଆମେ ସେ ସେଇଠି କିଛି ସମୟ ଅଟକି ଯାଉଛୁ କିମ୍ବା ଗୋଟେ ଗୋରୁ ପିଠିରେ କାଉଟେ ବସିଛି ସେଇଟା ସମ୍ପୂର୍ଣ୍ଣ ଶୁଭ ଜିନିଷ କିମ୍ବା ଶବ ନେଇକିରି ଶବ ଯାତ୍ରୀ ଯାଉଛନ୍ତି ଶ୍ମଶାନକୁ ଶବ ଯାତ୍ରା କରିବା ପାଇଁ ବା ଦାହ କରିବା ପାଇଁ ତାକୁ ଦେଖିଲେ ନିହାତି ଶୁଭଜନକ ଜିନିଷ ଏସବୁ ଅଛି ତେଣୁ ଏମିତି ଆମକୁ ଶାସ୍ତ୍ର ନୀତି ଯେହେତୁ ଆମେ ହିନ୍ଦୁ ଧର୍ମର ପିଲା ତେଣୁ ଶାସ୍ତ୍ର ରୀତିନୀତି ଅନୁସାରରେ ଆମକୁ ଏସବୁ ନୀତିନିୟମ ଅନୁଯାୟୀକି ଆମେ ଚାଲିଚଳନ କରୁ କିମ୍ବା ରାତିରେ ଗୋଟେ ଗୋଟେ ବିକଟାଳ ଶବ୍ଦ ଶୁଣିଲେ ସେଠିକି ଯିବାର କୌଣସି ଆବଶ୍ୟକ ନାହିଁ ଯେ ଆମେ ଜାଣିବା ଯେ ଗୋଟେ କୌଣସି ବିପଦ ଆଗକୁ ଘଟିବାକୁ ଯାଉଛି ତେଣୁ ବାଟରେ ଯେକୌଣସି ଜିନିଷ ଦେଖିଲେ ବା ଯୋଗୀ ଦେଖିଲେ କହନ୍ତି ଯୋଗୀ ଯୋଗୀ ଦେଖିବାଟା ବହୁତ ଖରାପ ତେଣୁ ଯୋଗୀ ଦେଖିଲେ ଆମେ ସେ ଯାତ୍ରାଟାକୁ ସେଇଠୁ ବନ୍ଦ କରୁ କିମ୍ବା କହନ୍ତି କଳା ପଠାଣ କି ଗୋରା ବ୍ରାହ୍ମଣ କଳା ବ୍ରାହ୍ମଣ ଗେଡ଼ା ପଠାଣ କଳା ବ୍ରାହ୍ମଣ ଦେଖିଲେ ନିଶ୍ଚିନ୍ତ ଅଶୁଭ ରୁ ମନା ଯାଏ କଳା ବ୍ରାହ୍ମଣ ଦେଖିଲେ ଆମେ ଯାତ୍ରାଟାକୁ ସେଇଠି ଅଟକି ଯାଉ କିମ୍ବା ଗେଡ଼ା ପଠାଣ ଗେଡ଼ା ମୁସଲିମ୍ ଲୋକଙ୍କୁ ଦେଖିଲେ ବି ସେଇଟା ଯାତ୍ରା ଅଶୁଭ ବୋଲି ମାନୁ ତେଣୁ ଆମକୁ ସାମ୍ବିଧାନିକ ବା ବେଦଶାସ୍ତ୍ର ପୁରାଣ ଅନୁଯାୟୀକିରି ଏସବୁ ନୀତିନିୟମ ମାନିକିରି ଓଡ଼ିଆ ଘରର ପରମ୍ପରା ଅନୁଯାୟୀକିରି ରୀତିନୀତି ଯାତ୍ରା ପୂର୍ବରୁ କରିଥାଉ